ପୂର୍ବରୁ ପିଲାମାନେ କ୍ରିକେଟ ଭଲି ଫିଜିକାଲି ଖେଳିବାକୁ ପସନ୍ଦ କରୁଥିଲେ କିନ୍ତୁ ଏବେ ପବଜି ଫ୍ରିଫାୟାର୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ର ଗେମ୍ ଖେଳିବା ପାଇଁ ବହୁତ ପସନ୍ଦ କରୁଛନ୍ତି ଯାହାଦ୍ୱାରା ପିଲାମାନଙ୍କର ଶରୀର ସିନା ବୃଦ୍ଧି ହଉଛି ମେଣ୍ଟାଲି ଏବଂ ଫିଜିକାଲି ସେମାନେ ବଢ଼ି ପାରୁନାହାଁନ୍ତି ଯାହାଦ୍ୱାରା ସେମାନଙ୍କର ଆଜିକାଲି ଗ୍ରୋଥ ହେଇପାରି ନାହିଁ